ହ୍ୟାଲୋ ହଁ କ'ଣ ହେଲା କୁହନ୍ତୁ ହଁ ହଁ ଦୀପାଳି ବିକା ହେଉଛି ମାଠିଆ ବିକା ହେଉଛି ହାଣ୍ଡି ବିକା ହେଉଛି ଦୁଇଶହ ଟଙ୍କାର ଦୀପାଳି କ'ଣ କହିଲେ ଦଶ ଟଙ୍କାର ହଁ ରେଟ୍ ହେଲାଣି ବୋଲି ସବୁ ରେଟ୍ କରି ଦେଇଛୁ ଆଉ ଦୀପାଳି ଟାଇମ୍ ତ ସେଥିପାଇଁ ଟିକେ ରେଟ୍ ହେଇଛି ଆଉ ନା ନା ଏବେ ଟିକେ ଦୀପାଳି ଅଛି ତ ଆଗକୁ ସେଥିପାଇଁ ଟିକେ ରେଟ୍ ଅଧିକ ବଢ଼ା ହେଇଯାଇଛି ଆଉ ଆପଣ ଏଇଠି ଯଦି ନେବେ ବୋଲେ ଟିକେ କମ୍ ପଡ଼ିବ ଆଉ ମାଠିଆ ଗୋଟେ ପଚାଶ ଟଙ୍କା

କ'ଣ ନେବେ କି ଆପଣ ଆପଣ କ'ଣ ନେବେ ହାଣ୍ଡି ରେଟ୍ ପଚାଶ ଠୁ ଗୋଟେ ଅଛି ସମାନେ ଆପଣ ଯେମିତି ଦେଖିବେ ସେମିତି ଯେତିକିରେ ଦେଖିବେ ସେତିକିରେ ଅଛି ଛୋଟରୁ ବଡ଼ ସବୁ

ସାନୁଟା ଗୋଟେ ଦଶଟଙ୍କା ଅଛି ସେଇଟା ସାନୁଟା ପୁରା ସାନୁଟା ପୁରା ସାନୁଟା ଯୋଉଁ ନେବେ କି ହଁ ହଁ ଘରେ ଆଜ୍ଞା ବନାଉଛି ମୁଁ ବନାଉଛି ଆଣିକି ବିକୁଛି ଆଉ ନାହିଁ ନାହିଁ ମୁଁ ମୁଁ ଆଜ୍ଞା ବନାଉଛି ଘରେ ଆଣିକି ବିକୁଛି ଆଉ ଘରେ କେହି ନାହାନ୍ତିତ ସେଥିପାଇଁ ମୁଁ ଆଣିକି ବିକୁଛି ଆଉ ବନେଇକିରି ଆଉ

କ'ଣ କହିଲେ ନାହିଁ ନାହିଁ ବାହାରୁ ଆଣିକି ବିକୁଛି ଆଉ ଯେତିକି ମାନେ ରହିଗଲା ବୋଲେ ଗାଁ ଗାଁ ବିକେ ବୁଲିକି ବିକି ଦଉଛି ସେତିକି ଆଉ ମାଟି ଆଣିକି ବନାଉଛୁ ଘରେ ଡିଜାଇନ୍ ବାଲା ସାଧା ସିଧା ଯାହାବି ନେବେ ଆସନ୍ତୁ ହେଲା ଠିକ୍ ଅଛି ରଖିଲି ହେଲା